ବାଇକ୍ ଚଲାଇବାକୁ ମୋତେ ପସନ୍ଦ ଲାଗିଥାଏ ବାଇକ୍ ଯୋଗୁଁ ମୁଁ ଚାଳିଶରୁ ପଚାଶ ସ୍ପିଡ଼୍ରେ ଚାଳନ କରେ କାରଣ ବହୁତ ଜୋରରେ ଗଲେ କୌଣସି ଅସୁବିଧା ହୋଇପାରେ ତେଣୁ ମୁଁ ମୋର ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ସମ୍ପୂର୍ଣ୍ଣ ସୁସ୍ଥ ମସ୍ତିଷ୍କରେ ଗାଡ଼ି ଚାଳନ କରିଥାଏ ଏବଂ କୌଣସି ବାଟରେ ଗଲାବେଳେ ଅନ୍ୟମନସ୍କ ହୁଏ ନାହିଁ ଦୁରଦୃଷ୍ଟି ଦେଇ ମୁଁ ରୋଡ଼ରେ ଅନାଇ ସୁଚାରୁ ରୂପେ ଡ୍ରାଇଭିଙ୍ଗ କରିଥାଏ ଏବଂ ସ୍କୁଲ କଲେଜ ମେଡ଼ିକାଲ ମାନଙ୍କରେ ଜନସଂଖ୍ୟା ଅଧିକା ବୋଲି ମୁଁ ବାଇକ୍ଟିକୁ କମ ବେଗରେ ଚାଳନ କରିଥାଏ ଏବଂ ବଡ଼ ବଡ଼ ଗାଡ଼ିମାନଙ୍କୁ ସେମାନେ କେମିତି ସୁବିଧାରେ ଯିବେ ବୋଲି ମୁଁ ସେମାନଙ୍କୁ ସାଇଡ଼୍ ଦେଇ ଦେଇଥାଏ ଏହିଟା ହେଉଛି ମୋର ଗାଡ଼ି ଚଳାଇବାର ଅଭିଜ୍ଞତା